ହେଲୋ ଆଜ୍ଞା ଆଜ୍ଞା ଆଜ୍ଞା

ନିଅନ୍ତୁ ଆଜ୍ଞା ଆପଣଙ୍କର ଯୋଉଟା ଦରକାର ଆପଣ କହିବେ ନା ଆଉ ମୋର ତ ଅନେକ ଜିନିଷ ଅଛି ଆପଣ ଛୋଟପିଲା ପାଇଁ ଆପଣ ଧର କ'ଣ ନେବେ ମୋର ହାର୍ମୋନିୟମ୍ ଅଛି ଇଏ ଯୋଉ ଇଏ ଅଛି ମାନେ କ'ଣ ଏରୋପ୍ଲେନ୍ ଇଏ ଅଛି ଆପଣ ଯାହା ଚାହିଁବେ ଘଣ୍ଟା ଅଛି

ଆଉ ଗୋଟେ ତାଙ୍କ ପାଇଁ ଘଣ୍ଟା ଫଣ୍ଟା ନେଇଯିବେ ମୁଁ ସେ ଫିଟିଙ୍ଗ୍ କରିକିରି କ'ଣ ନେବେ ଆପଣ ଆସନ୍ତୁ ଦେଖିଲେ ଆଇଟମ୍ ଦେଖିକରି ଯାହା କହିବେ ମୁଁ ରେଟ୍ଟା ଫାଇନାଲ୍ କରିବି ଆପଣଙ୍କ ପାଇଁ ଚପଲ ତ ଆମ ଦୋକାନରେ ନାହିଁ ଆମର ତ ଗିପ୍ଟ୍ ଆଇଟମ୍ ଉଇଥ୍ ଷ୍ଟେସନାରୀ ଜିନିଷ ଅଛି ଆଉ ଚପଲ ପୁଅପିଲାଙ୍କ ପାଇଁ ଆଉ କ'ଣ ଆପଣଙ୍କର ସେଇ ଘଣ୍ଟା ଆଉ ତାପରେ ଆଉ ଏଇ ଚେନ୍ ଫେନ ଦେଇଦେବେ ଆଉ କ'ଣ ତାପରେ କ'ଣ ଅଛି ହଁ ଚଷମା ଅଛି ହଁ ଆଜ୍ଞା ଆପଣ ରେଟ୍ ତ ରେଟ୍ଟା ତ ଆପଣ ପଚାରୁ ନାହାନ୍ତି ନା ନା ପ୍ୟାକିଙ୍ଗ୍ ସହ ପାଞ୍ଚ ଶହ ଶତଚାଳିଶ ପଡ଼ିବ ହଁ ଆପଣ କାଲି ଆସନ୍ତୁ ଆସନ୍ତୁ ଆପଣ କାଲି ଆସନ୍ତୁ ଦେଖିବା ମୁଁ କମେଇକି କରିବି ନା ନା ତାର ଛୋଟ ଅଛି ବଡ଼ ଅଛି ଆପଣ ବଡ଼ କାନ୍ଥ ଘଣ୍ଟା ଦେଲେ କି ଇଏ ଦେଲେ କି ହାତ ଘଣ୍ଟା ଦେଲେ ତାର ସେଇ ହିସାବରେ କରିବି ହଁ କ୍ୱାଲିଟି ଭଲ ଆସନ୍ତୁ ନା ନା ଆପଣ ଆସନ୍ତୁ କାଲି